ସାଧାରଣତଃ ମୋତେ ତିନୋଟି ଯାକ ଋତୁ ଭଲ ଲାଗେ ଖରା ଦିନେ ପ୍ରବଳ ଖରା ହୁଏ ସେଥିପାଇଁ ମୁଁ ମାମୁଁ ଘରକୁ ବୁଲିବାକୁ ପଳାଏ ସେଠାରେ ନଦୀ ନାଳ ପୋଖରୀ ଅଛି ମୁଁ ବହୁତ ଯାଇ ସେଠାରେ ଗାଧାଏ ସେଠାରେ ଆମ୍ବ ତୋଟା ଅଛି ମୁଁ ଖରାରେ ଯାଇକି ଆମ୍ବ ପାରିକି ଖାଏ ସେଠି ଭଲ ଥଣ୍ଡା ପବନ ହୁଏ ଖରା ଦିନେ ବିଲରେ ମାମୁଁ ଘର ଗାଁରେ କାକୁଡ଼ି ତରଭୁଜ ଏସବୁ ଲାଗିଥାଏ ମୁଁ କାକୁଡ଼ି ତରଭୁଜ ଆଣି ତୋଳି ଖାଏ ବର୍ଷା ଦିନେ ଅଧିକ ପରିମାଣରେ ବର୍ଷା ହୁଏ ତେଣୁ ବାହାରକୁ ସେତେ ଯାଇ ପାରୁନାହିଁ ମୁଁ ବର୍ଷା ଦିନରେ ବିଭିନ୍ନ ପ୍ରକାର ଫସଲ କରିଥାଏ ତା'ପରେ ଶୀତ ଦିନ ଆସେ ଶୀତ ଦିନେ ବହୁତ ପ୍ରକାରର ଫୁଲ ଫୁଟେ ମୁଁ ସକାଳୁ ଉଠି ଫୁଲ ତୋଳେ ତା'ପରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଫଳ ଆମ ବାଡ଼ିରେ ଫଳିଥାଏ ଖରାରେ ଜଳଖିଆ ଖାଇବାକୁ ଭଲ ଲାଗେ ମୁଁ ଚା' ଜଳଖିଆ ଶୀତ ଦିନେ ନେଇ ଖରାରେ ବସି ଖାଏ ଶୀତ ଦିନେ ମୋତେ ବି ବହୁତ ଭଲ ଲାଗେ